ମୁଁ ଗୋଟିଏ ଦୋକାନକୁ ଫ୍ୟାନ୍ କିଣିବା ପାଇଁ ଯାଇଥିଲି ସିଏ ଏକ ବର୍ଷ ପାଇଁ ଗ୍ୟାରେଣ୍ଟି ଦେଇଥିଲେ ହେଲେ ମୁଁ ସେ ଫ୍ୟାନ୍ଟା କିଣି ଆଣିଲା ପରେ ଲଗାଇଲା ପରେ ମାସେ ପର୍ଯ୍ୟନ୍ତ ଲାଗିଲା ତା'ପରେ ସେ ଫ୍ୟାନ୍ଟି ଖରାପ ହୋଇଯାଇଥିଲା ସେ ହେ ଏକ ବର୍ଷ ପାଇଁ ଗ୍ୟାରେଣ୍ଟି ଦେଇଥିବା ହେତୁ ମୁଁ ତାଙ୍କୁ ସେହି ଫ୍ୟାନ୍ଟି ରିଟର୍ଣ୍ଣ କରିବା ପାଇଁ ନେଇଥିଲି ହେଲେ ସେ ଫ୍ୟାନ୍ଟି କ ନେଲେ ନାହିଁ ମୁଁ ବହୁତ ଦୁଃଖ ଅନୁଭବ କରିଥିଲି